ଆମେ ଯଦି ଗୋଟେ ଭଲ ପଶୁ ଭଲ ପ୍ରଜାତିର ପଶୁ ଚିହ୍ନଟ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ପଶୁ ଡ଼ାକ୍ଟରଙ୍କ ପ୍ରଥମେ ପଶୁ ଡ଼ାକ୍ଟରଠୁ ଡ଼ାକ୍ଟରଙ୍କଠାରୁ ପ୍ରଥମେ ପରାମର୍ଶ ନେବାକୁ ପଡ଼ିବ ଯଦ୍ଵାରା ପଶୁ ଡ଼ାକ୍ଟର ହିଁ ଭଲ ଭଲ ପ୍ରଜାତିର ପଶୁ ଚିହ୍ନି ପାରିବେ ଓ ତା'ର ଲକ୍ଷଣରୁ ଖାଇବା ପିଇବା ବୁଲିବା ଲକ୍ଷଣରୁ ସେ ଚିହ୍ନିକି ଜାଣିପାରିବେ ଯେ ପଶୁଟା କେଉଁ କେଉଁ ପ୍ରକାରର ଓ କେତିକି ସୁସ୍ଥ ରହିଛିି ଆଉ ଏହାଦ୍ଵାରା ଆମେ ପଶୁ ପ୍ରଥମେ ଆମେ ପଶୁ ଡ଼ାକ୍ଟରଠୁ ହିଁ ପରାମର୍ଶ ନେବାକୁ ପଡ଼ିବ ନହେଲେ ଆମେ ଜାଣିପାରିବା ନାହିଁ ଯେ କେଉଁ ପଶୁଟି କେତିକି ସୁସ୍ଥ ରହିଛିି କେଉଁ ପଶୁଟି କେତିକି ଖିଆ ପିଆ କରିପାରୁଛି ବୁଲାବୁଲି କରିକୁପାରୁଛି ଚରାଚରି ଖାଇବା ପିଇବା ଆଉ ଗାଈଚ ମାନେ ଯେଉଁ ଘାସ ଚରେଇବାକୁ ଯାଉଛିି ସୁସ୍ଥ ଅଛି କି ନାହିଁ ସେ କୌଣସି ରୋଗରେ କ୍ରୀୀଡ଼ିତ ଅଛି କି ନାଇଁ ୟା ତ ତ ଆକ୍ରାନ୍ତ ହୋଇଛି କି କୌଣସି ରୋଗ ବି ଯଦି ବି କୌଣସି ସଂକ୍ରମକ ରୋଗ ଥିବ ବି ଜଣା ପଡ଼ୁଛି ପଶୁ ଡ଼ାକ୍ଟରଙ୍କ ପରାମର୍ଶ ନେବା ଦ୍ୱାରା ଆମେ ଯଦି ଆଣିବାକୁ ଚାହିଁ ତ ଗୋଟେ ମାନେ ପଶୁ ଘରକୁ ଗୃହପାଳିତ ପଶୁ ହିସାବରେ ପ୍ରଥମେ ପଶୁ ଡ଼ାକ୍ଟତରଙ୍କୁ ନେଇକି ତା'ର ତାକୁ ତଦାରଖ କରିବାକୁ ପଡ଼ିବ ସେଇ ଡ଼ାକ୍ଟରଙ୍କ ପାଖରେ ତାକୁ ଚିକିତ୍ସକ କରିବାକୁ ପଡ଼ିବ ଯାହାଦ୍ୱାରା ଆମେ ଜାଣିପାରିବା ଯେ ଏଇ ପଶୁ ଏଇ ପଶୁଟି ଭଲ ଅଛି ଆ ଖରାପ ଅଛି ଯଦି ବିି କୌଣସି ସଂକ୍ରାମକ ରୋଗ ହୋଇଥିବ କୌଣସି ପ୍ରକାର ରୋଗରେ ଅସୁସ୍ଥ ହୋଇଥିବ ତାହେଲେ ଆମେ ତାକୁିକ ଚିକି ସେଇ ଡ଼କ୍ଟରଙ୍କ ପରାମର୍ଶ ଦ୍ୱାରା ଚିକିତ୍ସା କରିବା ତାକୁ ଔଷଧ ପତ୍ର ଦେଇ ତାକୁ ଭଲ କରିବା